ହ୍ୟାଲୋ ନମସ୍କାର ଏଇ ମୁଁ କହୁଥିଲି କେଉଁଝରରୁ ଏଇ ଜ୍ୱର ଥଣ୍ଡା ହେଇଛି ଟିକିଏ ଛାଡ଼ୁନି ଟିକିଏ ନାଇଁ ଜ୍ୱର ହଁ ମାନେ ଖାସଟା ବି ହେଉଛି ଟିକିଏ ଛାଡ଼ୁନାଇଁ ଖାସଟା ଟିକିଏ ତ ସେଥିର୍ଲାଗି ଯେତେ ମୁଁ ମେଡ଼ିସିନ୍ ଖାଇଲେ ବି କମୁନାଇଁ ହଁ ଆଜ୍ଞା ଦେଖେଇଥିଲି ମେଡ଼ିକାଲ୍ରେ କେତେ ଦେଖା ସହଜ ବୋଲେ ଛାଡ଼ୁନାହିଁ ଏଇଠି ଜନେ ତ ସାର୍ ଆଶାର ଜଣେ ଆସିଛନ୍ତି ଆଉ ଏଇଟା ଖାଆନ୍ତୁ ଜଣାପଡ଼ିବ ବୋଲିକେ କହିଲେ ନାଇଁ ଆଜ୍ଞା କରିଛି ଥଣ୍ଡା ଆଜ୍ଞା ଆପଣଙ୍କ ହସ୍ପିଟାଲ୍ରେ କରିନି ହଉ ଆଜ୍ଞା ହଉ ହଉ ହଁ ଆଜ୍ଞା ହଁ ହଁ ଦେଖିସାରିଲେ କ'ଣ ହେଉଛି କ'ଣ ନାଇଁ ଜଣାପଡ଼ିବ ଆଉ

ଏଇ ପନ୍ଦରଦିନ ଭିତରେ ହବ ମେଡ଼ିସିନ୍ ଖାଉଥିଲି କମିଯାଇଥିଲା ଫୁଣି ଆଉଥରେ ଏମତି ବି ଭିତରେ ଭିତରେ ପୁଣି ଗୁଳୁଗୁଳି ହେଉଛି କମିଯାଉଛି ପୁଣି ମେଡ଼ିସିନ୍ ଖାଇଲେ କମିଯାଉଛି ଫୁଣି ଛାଡ଼ିଯାଉଛି ଏମିତି ଆଉ ପଇସାପତ୍ର ନାଇଁ ଏମିତି ଯାଇ ପାରୁନାଇଁ ଏକଦମ୍ ବାହାରକୁ ଟିକିଏ ଦେଖେଇ ଦେବି ଆଉ ହଉ ଆଜ୍ଞା

ହଉ ଆଜ୍ଞା ହଉ ଦେଖିଆ ଯଦି ଯିବେ ସେ ସାଙ୍ଗେ ସାଙ୍ଗେ ନହେଲେ ମୁଁ ଏକା ଯିବି ଆଉ

ହଁ ଆଜ୍ଞା ହଁ ହଁ ଆଜ୍ଞା ହଁ ଆଜ୍ଞା ହଁ ଆଜ୍ଞା ହଁ ଆଜ୍ଞା ହଁ